ହଁ ସହର ତୁଳନାରେ ତ ମୋ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ଅଛି ସୁବିଧା ଯେଉଁଥିରେକି ଛୋଟଛୋଟ ମନେକର ପେଟ କାଟିବାଠୁ ଆରମ୍ଭ କରି ହଁ ହେଇପାରିବ ଯଦି କିଛି ଅପରେସନ୍ କେସ୍ ହୁଏ ତ ସିଓର ଯିବାକୁ ପଡ଼ିବ ଯେମିତିହେଲେ ଯିବାକୁ ପଡ଼ିବ ମୋ ସହରକୁ କାହିଁକି ନା ସହରରେ ବଡ଼ବଡ଼ ହସ୍ପିଟାଲ ଅଛି ଯେଉଁଠିକି ଚିକିତ୍ସା ଭଲସେ ହେଇପାରିବ ତ ସହରକୁ ମୁଁ ଯିବାକୁ ପସନ୍ଦ କରିବି ଆଉ ପରିବ ହେଉ ପରିବହନ ସୁବିଧା ତ ଅଛି ଆମ୍ବୁଲାନ୍ସ ଅଛି ଫୋନ୍ କଲ୍ କଲେ ଆରାମସେ ଆସିଯାଉଛି ଆଉ ନେଇପାରୁଛି ତ ସେଇଟା ହେଲ୍ପ ଏବେ ଧିରେଧିରେ କଲେଣି ଉନ୍ନତି ହେଲାଣି ତ ଡାକ୍ତରଖାନା ମୋ ଅଞ୍ଚଳ ନିମାପଡ଼ାରେ ଅଛି ଏବଂ ସେଇଠିକୁ ଛୋଟ କିଛି ପ୍ରୋବ୍ଲେମ୍ ହେଲେ ଯଦି ବା ମୋର ଗ୍ୟାସ୍ଟ୍ରିକ୍ ପ୍ରୋବ୍ଲେମ୍ ହେଇଯାଏ ମୁଁ ସାଙ୍ଗେସାଙ୍ଗେ ଯାଇପାରେ ଆଉ ପହଞ୍ଚିବାକୁ ଯଦି ମୋତେ ସହରକୁ ଯିବାକୁ ପଡ଼େ ତ ଆମକୁ ଘଣ୍ଟେ ଭିତରେ ଲାଗିବ ତ ଘଣ୍ଟେ ଭିତରେ ହେଲେ ସେଇ ଅନୁସାରେ ଆପଣ ଜାଣିବା ମାନେ ଯାଇପାରିବି ତ ସୁବିଧା କିନ୍ତୁ ଅଛି ତ ଏବେ ଉନ୍ନତି ହେଲାଣି ଆମ ଟାଉନ୍ ବି ସୁବିଧା ହେଲାଣି ଏବେ